ଆଜ୍ଞା ନମସ୍କାର ଆଜ୍ଞା ଶିବାନୀ ଷ୍ଟୁଡିଓ ରୁ କହୁଥିଲେ କି ସାର୍ ମୋର କଲେଜ ପାଇଁ ଟିକେ ଫୋଟୋ ଦରକାର ଥିଲା ପାସପୋର୍ଟ ପାସପୋର୍ଟ ସାଇଜ ଫୋଟୋ ଦରକାର ଥିଲା ଆଜ୍ଞା

ଦୁଇ ବର୍ଷ ହେଲା କରିଥିଲି ଏବେ କରିନି

ଏନ୍ଭଲପ୍ ଟା ନାହିଁ ସାର୍ ଯେଉଁଥି ପାଇଁକି ଦୁଇ ବର୍ଷ ହୋଇଗଲାଣି ନାଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା କେତେଟଙ୍କା ଲାଗିବ ଆଉ ଯଦି ଶହେ ପିସ୍ କରିବି କେତେ ଟଙ୍କା ଲାଗିବ ସାର୍ ଶହେ ପିସ୍ ପାଞ୍ଚଶହ ଟଙ୍କା ଏତେ ଆଉ ଟିକେ କମ୍ କରି ହବନି ଦୁଇ ଦିନ୍ ଭିତରେ ଦରକାର ନାଁ ନାଁ ପେପର୍ ପେପର୍ ଟିକେ ମୋଟା ବାଲା ଦେବେ ସାର୍ ଅଏଲ ଲାଗିବ

ଆଜ୍ଞା ସାର୍ ମୋର ଫୋନ୍ ପେ' ନାହିଁ ସେ ସୁବିଧା ସେ ସୁବିଧା ସାର୍ ନାହିଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆର ଆର ଥର କରିଥିଲେ ସାର୍ କଳାକଳା ଆସିଥିଲା କିନ୍ତୁ ଏଥର ଏଥର ଟିକେ କ୍ଲିଅର ଆସିବା ଦରକାର ସାର୍ ଆଜ୍ଞା ଆଜ୍ଞା

ଆଜ୍ଞା ସାର୍ ଠିକ ଅଛି କାଲି ସାର୍ ମୁଁ ଯିବି ଆପଣ ଦେଇପାରିବେ ସାର୍ ମୁଁ କାଲି ଯିବି ଆପଣ ଦେଇପାରିବେ ଆଜ୍ଞା ଠିକଅଛି ଆଜ୍ଞା ସାର୍ ଠିକ ଅଛି ଠିକ ଅଛି ସାର୍ ମୁଁ ଏବେ ଯାଉଛି ରଖିଲି